ହ୍ୟାଲୋ ମୁଁ ସରିତା କହୁଥିଲି ସାହୁ ବାବୁ ସାହୁ ବାବୁ କହୁଛନ୍ତି ତ ଏଇ ଯେଉଁ ମୁଁ ଅର୍ଡ଼ର କରିଥିଲି ଯେଉଁ ଖାଇବା ପାଇଁ ସେ ଜାଗା ଟିକେ ଚେଞ୍ଜ ହେଇଥାନ୍ତା ଆଉ ଯେଉଁଠି ମୁଁ କରୁଥିଲି ସେ ତାଙ୍କ ଘରେ ଜାଗା ହେଲାନି ଆମେ କୋଡ଼ିଏ ଜଣ ହେ ରୁ ଅଧିକ ହେଇଯାଉଛୁ ଆଉ ସେଇଥିପାଇଁ ମୁଁ କହୁଥିଲି ଏଇ ଯେଉଁ ଆମର ନୀଳମଣି ବାବୁଙ୍କ ଘର ଆମେ ସେଇଠି ମିଟିଂଟା କରିବୁ ଆଉ ଆପଣ ଟିକେ ଜଲ୍ଦି ଦେଇଦେବେ ଆଉ ହଁ ନାଇଁ ସେ ଜାଗାରେ ପ୍ରୋବ୍ଲେମ ହେଲା କି ତାଙ୍କର ଜାଗା ହେଲାନି ଆମେ କୋଡ଼ିଏ ଜଣ ପାଖାପାଖି ହେଇଗଲୁଣୁ ଆଉ ସେଠି ବସିବା ପାଇଁ ବି ଭଲ ଭାବରେ ସେତିକି ଜାଗା ପରିମାଣର ନଥିଲା ଆଉ ସେଇଥିପାଇଁ ଆମେ ଭାବିଲୁ ଟିକେ ବଦଳାଇଦବୁ ଆଉ ହଁ ଆମେ ସାଢ଼େ ତିନିଟା ପାଖାପାଖିରେ ଆମେ ଆମର ଯେଉଁ ମିଟିଂ ଷ୍ଟାର୍ଟ ହେଇଯିବ ଆଉ ଆପଣ ଟିକେ ତା'ର ଭିତରେ ଚାରିଟା ସାଢ଼େ ଚାରିଟା ଭିତରେ ଆପଣ ଆଣିକି ଯଦି ଖାଇବା ଜିନିଷ ପହଞ୍ଚାଇ ପାରିବେ ସେ ଦେବେ ଆଉ ହଁ ଜାଗା ନାଁ କହୁଛି ଜାଗା ଆମର ସେ ଆମ ଗାଁରେ ତ ହଉନି ପାଖ ଗାଁ ଆଉ ସେ ଗାଁ ନାଁ ହେଲା ପାଉଁଶୁରା ସେଇଠି ଆପଣ ଦେଇଦେବେ ପାଉଁଶୁରାର ନୀଳମଣି ସାହୁଙ୍କ ଘରେ ଦେଇଦେବେ ଆଜ୍ଞା ହଁ ହଁ ଆପଣ ମୁଁ ଯାହା କହିଥିଲି କି ବରା ଆଉ କିଛି ଆଳୁଚପ ଆଉ କିଛି ନିମିକି ଏସବୁ କହିଥିଲି ଟିକେ ଅଧିକା ପରିମାଣରେ ଆଣିବେ ଯଦି ଆମେ କୋଡ଼ିଏ ଜଣରୁ ଯଦି ଅଧିକା ଜଣ ବି ହେଇଯିବ ସେଇଟା ବି କହିହେବନି ଆଉ ଆପଣ ଟିକେ ଦୟାକରି ଜଲ୍ଦି ଆଣିକି ଦବାକୁ ଚେଷ୍ଟା କରିବେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ସେଇ ଚାରିଟା ଭିତରେ ଆପଣ ଦେଲେ ଟିକେ ଭଲ ହୁଅନ୍ତା ହଁ ନାଇଁ ସେଇ ଜାଗାରେ ପ୍ରଥମେ ଯେଉଁ ଜାଗା ସେ ଜାଗାରେ ଆପଣ ଦେବେନି ମୁଁ ମନା କରିସାରିଲିଣି ସେ ଜାଗାରେ ଦେବେନି ଆମେ ବି ସମସ୍ତେ ଆସିକିରି ସେଇଠି ପହଞ୍ଚି ଯିବା ପାଖାପାଖି ତ ଆପଣ ଟିକେ ଜଲ୍ଦି ଟିକେ ଦେବା ପାଇଁ ଚେଷ୍ଟା କରିବେ ଆଉ ଆଜ୍ଞା ହଁଁ ହଁ ଯଦି ଛେନାପୋଡ଼ ଅଛି ତା'ହେଲେ ଆପଣ ଛେନାପୋଡ଼ ବି ଦେଇପାରନ୍ତି ଆଜ୍ଞା ହଁ ହଁ ଆପଣ ଭଲକି ତାକୁ ପ୍ୟାକିଂ କରି ଦେଇଦେବେ ଯେମିତି ଆରଥରକ ଆପଣ ଦେଇଥିଲେ ସେଇ ହିସାବରେ ଦେବେ ଆଉ ଆଜ୍ଞା ଆଜ୍ଞା

ହଁ ହଁ ହଉ ତା'ହେଲେ ସାହୁ ବାବୁ ମୁଁ ରଖୁଛିି ଆଜ୍ଞା ହଉ ହଉ ହଉ ନମସ୍କାର